ପାଞ୍ଚ ମେ' ଉଣେଇଶହ ପଞ୍ଚାଅଶୀ ବାର ମେ' ଦୁଇହଜାର ପନ୍ଦର ସତେଇଶ ଏପ୍ରିଲ୍ ଦୁଇ ହଜାର ତେଇଶ ସାତ ଜୁନ୍ ଉଣେଇଶହ ସତାଅଶୀ କୋଡ଼ିଏ ଏପ୍ରିଲ୍ ଉଣେଇଶହ ସତାଅଶୀ